ହଁ ମୋର ମନୋରଞ୍ଜନ ତ ବହୁତ ଅଛି ନୃତ୍ୟ ସଙ୍ଗୀତ ନାଟକ ତିନଟାଯାକ ପସନ୍ଦ କରେ ତ ସଙ୍ଗୀତ ଭିତରୁ ମୋତେ ଟିକିଏ ବଲିଉଡ଼ ସଙ୍ଗ ବହୁତ ପସନ୍ଦ ଆଉ କ୍ଲାସିକାଲ ଯେଉଁ କିଶୋର କୁମାରଙ୍କ ଗୀତ ମୋତେ ବହୁତ ପସନ୍ଦ ମୁଁ ନିଜେ ସେମତି ସଙ୍ଗୀତ ବୋଲିବାକୁ ଚେଷ୍ଟା କରେ ଆଉ ନୃତ୍ୟ ମୋତେ ତ ଏମତିରେ ମୋର ହବିମାନଙ୍କ ଭିତରେ ନୃତ୍ୟ ହେଉଛି ଅନ୍ୟତମ କାଇଁନା ମୋତେ ରିଲାକ୍ସ ଫିଲ୍ ହୁଏ ଡ୍ୟାନ୍ସ କଲେ ମୋତେ ବହୁତ ହେଲ୍ଦି ଫିଲ୍ ହୁଏ ଆଉ ନାଟକ ନାଟକ ମିନ୍ସ ଆକ୍ଟିଙ୍ଗ ଆକ୍ଟିଙ୍ଗ ତ ମୁଁ ଏମିତି କରେ ଵିକଜ ମୁଁ ସବୁ ହିରୋ ହିରୋଇନ୍ଙ୍କୁ ଯେତେବେଳେ ଦେଖେ ଟି ଭି ସ୍କ୍ରିନରେ ତ ମୁଁ ତାଙ୍କଠୁ ପ୍ରେରଣା ନେଇକି ଏମତି କରେ ତ ମୁଁ ବହୁତଥର ଆମ ସ୍କୁଲରେ ସଙ୍ଗୀତ ନୃତ୍ୟ ନାଟକ ନିଜେ କରିଛି ଆଉ ମୋତେ ଏମତିରେ ଖାଲି ସମୟରେ ମନୋରଞ୍ଜନ ପାଇଁ ମୋତେ ଟି ଭି ସେଥିରେ ବିଭିନ୍ନ ଡିସ୍କଭରି ଚ୍ୟାନେଲରେ ମୋତେ ବିଭିନ୍ନ ଆନିମଲ୍ସକୁ ଦେଖିବାକୁ ଭଲଲାଗେ ସିରିଏଲ ବି କିଛିଟା ରାମାୟଣ ଏସବୁ ଦେଖିଦିଏ ତାପରେ ଗୀତ ମୁଁ ଶୁଣେ ଆଉ ବହିମାନଙ୍କ ଭିତରୁ ନୋଵେଲ୍ସ ପଢ଼େ ନୋଵେଲ୍ସ ଯେମତି କି ଦ ସିକ୍ରେଟ ସେଇଟା ଲେଖିଛନ୍ତି ରୋନଡ୍ଡା ରୋନଡ୍ଡା ମାଏନି ଆଣ୍ଡ ଦ ଆନସର ରାଇଟିଙ୍ଗ ବାଏ ସୃତି ଦେଶମୁଖ ନହେଲେ ଭଗବତଗୀତା ଏଇଗୁଡ଼ାକ ମୋତେ ବହୁତ ଭଲଲାଗେ ପତ୍ରିକା ମୁଁ ପଢ଼େ ଡେଲି ନିଉଜ ପେପରର କରେଣ୍ଟଆଫେଆର ଜାଣିବାପାଇଁ ଯେମିତି ଆମ ଭାରତବର୍ଷରେ କେତେ ଆର ବି ଆଇ ରେଟ୍ କ'ଣ କ'ଣ ବଢ଼ିଲା କି କ'ଣ ହେଲା କେତେବେଳେ କ'ଣ ମାନେ ସବୁ ଜଣାପଡ଼େ ତାପରେ ନୃତ୍ୟ ବି ମୁଁ ଦେଖେ କିଛିଟା ତାଙ୍କ ଭିତରୁ ଶିଖେ ତାଙ୍କଠାରୁ କେମତି ମୁଁ ନିଜେ ତାଙ୍କ ଭିତରୁ ନୃତ୍ୟକୁ ଦେଖିକି କରିପାରିବି ନୃତ୍ୟ ବି ମୁଁ ଦେଖେ ଲୋକଗୀତ ବି ମୁଁ ଦେଖେ କୁମାର ସାନୁଙ୍କଠୁ ଆରମ୍ଭ କରି ଅଲକା ଏମାନଙ୍କ ଗୀତ ମୋତେ ଭଲଲାଗେ ଅରିଜିତ ସିଂ ମୋର ଫେବରାଇଟ୍ ସିଙ୍ଗର ତ ମୋତେ ସମୁର୍ଣ୍ଣ ମନୋରଞ୍ଜନ ବହୁତ ପସନ୍ଦ ମୁଁ ମନୋରଞ୍ଜନ ନିଜେ କରେ ଅନ୍ୟମାନଙ୍କୁ ବି କରାଏ ତ ମୋତେ ବହୁତ ଖୁସି ଲାଗେ କଲେ ମୋତେ ଆନନ୍ଦିତ ଫିଲ୍ ହୁଏ